ସାଧାରଣତଃ ଭାବରେ କହିବାକୁ ଗଲେ ବର୍ତ୍ତମାନ ସହରରେ ଭୁବନେଶ୍ୱର ସହରରେ ମହିଳାମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ବହୁତ ଭଲ ଭାବରେ ମିଳୁଛି ଯେମିତିକି ଯେ କୌଣସି ସରକାରୀ ଅଫିସ ହେଉ କିମ୍ବା ବେସରକାରୀ ଅଫିସ ହେଉ ମହିଳାମାନଙ୍କ ସ୍ଥାନ ସବୁବେଳେ ଉପରେ ହିଁ ରହୁଛି ସାଧାରଣତଃ ଭାବରେ ଯଦି ଯେ କୌଣସି ଗୋଟିଏ ଚାକିରୀ ପାଇଁ ଆମେ ଯୋଗାଯୋଗ କରୁଛନ୍ତି ଯଦି କୌଣସି ପରୀକ୍ଷା ହେଉଛି ସେ ଚାକିରୀ ସେଇ ଚାକିରୀ ପାଇବା ପାଇଁ ତେଣୁ ସେଥିରେ ଗୋଟିଏ ପୁରୁଷର ଅଶୀ ପ୍ରତିଶତ ଅଶୀ ପ୍ରତିଶତ ନେଉଥିଲେ ଗୋଟିଏ ନାରୀର ସେଠି ଷାଠିଏ ପ୍ରତିଶତରେ ଚାକିରୀ ମିଳୁଛି ଆଉ ହେଲା ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ ଜାଗାରେ ମଧ୍ୟ ସମସ୍ତ ପ୍ରକାରର ସ୍ଥାନରେ ମହିଳାମାନଙ୍କୁ ଶ୍ରେଷ୍ଠରେ ଦେଖାଯାଇଛି ଗୋଟିଏ ବସ୍ରେ ଯାତ୍ରୀ ଯଦି ସମାନ ଯାତ୍ରୀ ପୁରୁଷ ହେଉ କିମ୍ବା ନାରୀ ହେଉ ଏକା ସହିତ ଯାଉଛନ୍ତି ତେବେ ପ୍ରଥମେ ନାରୀକୁ ସାଧାରଣତଃ ଭାବରେ ପ୍ରଥମେ ନାରୀକୁ ଗୋଟିଏ ସିଟ୍ ଦିଆଯାଉଛି ବସିବା ପାଇଁ ଯଦି ବଳକା ସିଟ୍ କିଛି ରହୁଛି ତା'ହେଲେ ଯାଇଁକି ପୁରୁଷଙ୍କୁ ଦିଆହେଉଛି ତେଣୁ ସମସ୍ତ ପ୍ରକାରର ଭେଦ ଭାବରୁ ବର୍ତ୍ତମାନ ମୁକ୍ତି ପାଇଛନ୍ତି ଆଉ ସବୁ କ୍ଷେତ୍ରରେ ଯେ କୌଣସି କ୍ଷେତ୍ର ହେଉ ସମସ୍ତ ପ୍ରକାରର ସରକାରୀ ହେଉ କିମ୍ବା ବେସରକାରୀ ହେଉ ସମସ୍ତ କ୍ଷେତ୍ରରେ କିମ୍ବା ଯାନିଯାତ୍ରା ହେଉ ଯାତ୍ରା ହେଉ କିମ୍ବା ମନ୍ଦିରରେ ହେଉ ମନ୍ଦିରରେ ମଧ୍ୟ ପୁରୁଷକୁ ଅଲଗା ଲାଇନରେ କରା ଯାଉଛି ଏବଂ ମହିଳାମାନଙ୍କୁ ମଧ୍ୟ ଅନ୍ୟ ଲାଇନ ଅଲଗା ଲାଇନରେ କରାଯାଉଛି କାରଣ ଏଥିପାଇଁ କୌଣସି ମହିଳାମାନଙ୍କର କୌଣସି ଯେମିତି ଅସୁବିଧା ନ ହେବ ସେଥି ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ମହିଳାମାନଙ୍କୁ ଦିଆଯାଉଛି